ଶିକ୍ଷକମାନେ ବିଦ୍ୟାଳୟରେ ପିଲାମାନଙ୍କୁ ବାପା ମାଆଙ୍କର କେମିତି ସେବା କରିବା ସେଗୁଡ଼ିକ ପ୍ରଥମେ ଶିଖାଇବା ଦରକାର ଏବଂ ତା ସହିତ ପାଠ ପଢ଼ା ଶିଖାଇବା ଦରକାର ସ୍କୁଲରେ ବର୍ତ୍ତମାନ ଆମର ସବୁ ସୁବିଧା ଥିଲେ ମଧ୍ୟ ବର୍ତ୍ତମାନ ଲାଇନର ବ୍ୟବସ୍ଥା ନାହିଁ କରେଣ୍ଟର ସୁବିଧା ନାହିଁ ଯାହାଦ୍ୱାରା ପିଲାମାନେ ଏହି ଖରା ଦିନେ ବହୁତ ହଇରାଣ ହେଉଛନ୍ତି ସେଥିପାଇଁ ସରକାର ଟିକେ ଧ୍ୟାନ ଦେଇ ସବୁ ସ୍କୁଲର ଯେମିତି କରେଣ୍ଟର ବ୍ୟବସ୍ଥା ହୋଇପାରିବ